ଯେ ଏଠି ଅନଲାଇନର ସୁବିଧା କିଛି ହେଇପାରୁନି ଆମେ କିଛି ଉପକୃତ ହେଇପାରୁନୁ ପାଠପଢ଼ା ଆମର କିଛି ଆଗୋଉନି କିଛି ନାଇଁ ଆମେ ଦିଦି ଜମା ଜାଣିପାରୁନୁ ପାଠପଢ଼ା ବିଷୟରେ

ଏ ସରକାର ଇଏ ପାଇଁ ଗ୍ରୀଷ୍ମ କାଳୀନ ଅବକାଶ ପାଇଁ ପ୍ରଥମରୁ ବିଦ୍ୟାଳୟ ବନ୍ଦ କରିଦେଇଛନ୍ତି ସେଇଥିପାଇଁ ବର୍ତ୍ତମାନ ପାଠପଢ଼ା ବ୍ୟାଘାତ ତାଙ୍କର ସବୁ ହେଇଛି ହେଲା

ତେଣୁ କ'ଣ କରିବା ତୁମେ କ'ଣ ଚିନ୍ତା କରୁଛ ସେ କଥା ଟିକେ କହିଲେ ଭଲ ହେଇଥାନ୍ତା ଆଉ ପିଲାମାନେ କେମିତି ଉପକୃତ ହେଇପାରିବେ

ହଁ

ହଁ ହଁ ହଁ ହଁ

ହଁ ହଁ ହଁ ହଁ

ତେଣୁ ମୁଁ ଗୋଟେ ଭାବୁଛି କ'ଣ କି ଏଇଟା ଆପଣମାନେ ସବୁ କ'ଣ ଚିନ୍ତା କରୁଛନ୍ତି ମୁଁ ତ ଜାଣିନି ମୁଁ ଭାବୁଛି ସେ ଗାଁ ଟାକୁ କେତେଟା ପଡ଼ାରେ ବିଭକ୍ତ କରିଦେଇକି ପ୍ରତ୍ୟେକ ଶିକ୍ଷକଙ୍କୁ ଦୁଇ ଦୁଇଟା ପଡ଼ାର ଦାୟିତ୍ୱ ଦିଅନ୍ତେ

ଏଇଟା ମୁଁ ଭାବୁଛି ଆପଣମାନେ କ'ଣ ଭାବୁଛନ୍ତି ଏଥିପ୍ରତି ଆପଣ ମାନଙ୍କର ମତାମତ କ'ଣ ଯଦି ସମସ୍ତେ ଇଚ୍ଛା କରିବେ ତାହେଲେ ସପ୍ତାହକୁ ଦୁଇ ଦିନ ଲେଖା ପ୍ରତ୍ୟେକ ଶିକ୍ଷକ ଯାଅନ୍ତେ ଯାଇକି ଦୁଇଟା ଲେଖା ପଡ଼ାର ଦାୟିତ୍ଵ ନେବେ ଆଉ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାର ଦାୟିତ୍ଵ ବୋଲି ମୁଁ ଏଇଆ ଭାବୁଛି ହଁ ହଁ ହଁ ହଁ

ପିଲାମାନଙ୍କର ପାଠ ଆଗକୁ ତ ଯାଉ ନାହିଁ ପିଲାଙ୍କୁ ଏଇଭଳିଆ କରିଦେବାରୁ ଛୁଟି ଗୁଡ଼ାକ ହେଇଯିବାରୁ କିଏ ସହରାଞ୍ଚଳ ପିଲା ସିନା ଉପକୃତ ହେଇଯାଉଛନ୍ତି ଆମ ଗାଁର ଗହଳିର ପିଲାମାନେ ତ ଉପକୃତ କିଛି ହେଇପାରୁନାହାଁନ୍ତି କିଛି ଜାଣିପାରୁନାହାଁନ୍ତି ସେଥିପାଇଁ ତ ଏଇଟା ବଡ଼ ସମସ୍ୟା ସେଇ ଅନୁସାରେ ଆମେ ତାଳ ଦେଇକି ସହରାଞ୍ଚଳ ପିଲାଙ୍କ ସହିତ ଯାଇପାରୁ ନାହେଁ ତେଣୁ ଆମେ ଯଦି ପହଞ୍ଚି ପାରନ୍ତେ ତେଣୁ ପିଲାମାନେ କିଛି ଉପକୃତ ହୁଅନ୍ତେ ଆଉ ଯଦି ସମସ୍ତେ ସହମତ ହୁଅନ୍ତେ ପ୍ରସ୍ତାବରେ ତାହେଲେ ଟିକେ ପିଲାମାନେ କିଛି ଉନ୍ନତି କରନ୍ତେ

ଛୁଟି ମାନେ ସରକାର ତ କହିଛନ୍ତି ମଝିରେ ମଝିରେ ଗାଁକୁ ଯାଇକି ଟିକେ ସ୍କୁଲ ନଖୋଲନ୍ତୁ ପଛେ ପିଲାମାନଙ୍କୁ ଟିକେ ପଢ଼େଇବା ଦରକାର ବୋଲି ପିଲାମାନଙ୍କର ସେମାନଙ୍କର କେହି ଅଭିଭାବକ ମାନେ ଦାୟିତ୍ୱ ନେଉନାହାଁନ୍ତି ନା ସେମାନେ ନା ପାଠ ଟିକେ ପଢ଼େଇ ଦେଉଛନ୍ତି ନା କିଛି ନାଇଁ ଆମ ଉପରେ ନିର୍ଭର ତେଣୁ ଆମେ ଯଦି ପୁରା ଅବହେଳା କରିଦେବା ଖୋଲିଲେ ଆଉ ପିଲାମାନେ ଆଉ କ'ଣ ପାଠ ଜାଣିଥିବେ ଯେ ଆଗକୁ ଯିବ ନା ପଛକୁ ଆସିବ ପାଠ ଏଇ ଭଳିଆ ଗୋଟେ ପଦକ୍ଷେପ ନେଲେ କିଛି ପିଲାଙ୍କର ଉନ୍ନତି ହୁଅନ୍ତା ହଉ ହଉ ମୁଁ ହଁ ହଁ ହଁ ହଁ ହଁ ହଁ ହଉ ହଉ ହଉ ମୁଁ ରଖୁଛି